ଓଡ଼ିଆ ଭାଷ୍ ଭାଷା ଓ ଆଞ୍ଚଳିକ ଭାଷାଁ ବହୁତ ଭିନ୍ନ ଅଟେ କାହିଁକି ଆମେ ଓଡ଼ିଆ ଭାଷାରେ କମ୍ କଥାବାର୍ତ୍ତା ହଉ ରାଜ୍ୟ ଆଞ୍ଚଳିକ ଭାଷା ଭାଷାରେ ଆମେ କଥାବାର୍ତ୍ତା ବହୁତ ହଉ ତ ଆଞ୍ଚଳିକ ଭାଷା ଓଡ଼ିଆ ଭାଷା ବହୁତ ଭିନ୍ନ ଅଟେ ଯେହେତୁ ଆମେ ପାଠ୍ ପଢ଼ିଲା ବେଲେ ଓଡ଼ିଆ ଭାଷାରେ ପଢ଼ୁ ଆଞ୍ଚଳିକ ଭାଷା ହଉଛି ଆମେ ସବୁ ବେଲେ ସବୁ ପ୍ରତି ମୁହୂର୍ତ୍ତରେ ଆମେ କଥାବାର୍ତ୍ତା ହଉଁ ଯେକୌଣସି କଥା ହେଲେ ବି ଆମେ ଆଞ୍ଚଳିକ ଭାଷାରେ କଥାବାର୍ତ୍ତା ହଉଁ ତ ଏଇଥି ପାଇଁ ଓଡ଼ିଆ ଭାଷା ଆଞ୍ଚଳିକ ଭାଷା ବହୁତ ଭିନ୍ନ ଅଟେ